ଯେତେବେଳେ ଆମେ ବ୍ୟାଙ୍କକୁ ମୁଁ ଥରେ ଯାଇଥିଲି ମୋର ଏଇଟା ପର୍ସନାଲ୍ ଏକ୍ସପିରିଏନ୍ସ ସେୟାର୍ କରୁଛି ବ୍ୟାଙ୍କକୁ ଯାଇଥିଲି ବ୍ୟାଙ୍କରେ ପ୍ରଥମେ ବହୁତ ଲମ୍ବା ଲାଇନ୍ରେ ଛିଡ଼ା କଲେ ୱିଡ୍ରାଲ୍ କରିବା ପାଇଁ କି କୌଣସି ଚେକ୍ ଡ଼ିପୋଜିଟ୍ ପାଇଁ କୌଣସି କାମର ମୁଁ ଗୋଟେ ଯାଇଥିଲି ଲମ୍ବା ଲାଇନ୍ରେ ଛିଡ଼ା କଲେ ତାପରେ ଲଞ୍ଚ୍ ବ୍ରେକ୍ରେ ପଳେଇଲେ ବହୁତ ଅପେକ୍ଷା କରେଇଲେ ଆଉ ବ୍ୟାଙ୍କରେ ବି ମଝିରେ ମଝିରେ ଯଦି ଆମେ ପ୍ୟାନ୍ କାର୍ଡ଼ ଆଟାଚ୍ ନ କରୁଛୁ ସେମାନେ ଇନଫର୍ମ ନ କରିକି ପଇସା କାଟିଦେଉଛନ୍ତି ଆକାଉଣ୍ଟରୁ ସେଇଟା ଏକ ବହୁତ ବଡ଼ ଖରାପ ଅନୁଭୂତି ବ୍ୟାଙ୍କ ସହିତ ଆଉ ନହେଲେ ସବୁ ଠିକ୍ କର୍ମଚାରୀ ଏସ୍ବିଆଇରେ ଏସ୍ବିଆଇରେ ବିହେବିଅର୍ ଠିକ୍ଠାକ୍ ଅଛି କିନ୍ତୁ ପଞ୍ଜାବ୍ ନ୍ୟାସନାଲ୍ ବ୍ୟାଙ୍କ ଆମ ଲୋକାଲିଟିରେ ସେଠି କର୍ମଚାରୀମାନଙ୍କର ବିହେବିଅର୍ ଠିକ୍ଠାକ୍ ନାହିଁ ଲମ୍ବା ଧାଡ଼ି ବହୁତ ସେଇ ସବୁ ପ୍ରୋବ୍ଲେମ୍ କିନ୍ତୁ ଷ୍ଟେଟ୍ ବ୍ୟାଙ୍କର ମୋର ମୁଁ ଗୋଟେ ଅନୁଭୂତି କରୁଛି ଯେ ସେମାନେ ଇନଫର୍ମ ନକରିକି ଦୁଇଶହ ତିନିଶହ ଟଙ୍କା ଏକକାଉଣ୍ଟରୁ କାଟି ଦେଉଛନ୍ତି ଏଥର ମୋର ଶହେ ଅଣଚାଳିଶ ଟଙ୍କା ଥରେ ଶହେ ତେଷଠି ଟଙ୍କା ଏମିତି ବହୁତ ଥର କଟିଛି ଏଟା ହିଁ ଏକ ଖରାପ ଅନୁଭୂତି